ହଁ ମୋର ଯେତେବେଳେ ଦଶମ ସରିଲା ତ ଘର ଲୋକ କହିଲେ ତୁ ରୋଷେଇ କର ତା ପରେ ମୁଁ ବି ଶିଖିଥିଲି ରୋଷେଇ ଟିକେ ଟିକେ ତା ପରେ କଲି ରୋଷେଇ କଲି ତ ଭଲ ହେଲା ସମସ୍ତେ କହିଲେ ହଁ ଭଲ ହେଇଛି ତା ପରେ ଆମ ଗାଁରେ ବି ଏମିତି ମୁଁ ଭଲ କରେ ବି ରୋଷେଇ ଆମ ଗାଁରେ ପ୍ରତିଯୋଗିତା ହେଇଥିଲା ତ ମୁଁ ସେଇଠି ଜିତିଲି ମାନେ ଯେଉଁଠି ଯେଉଁଠି ଯା ହେଉଛି ମୋତେ ସବୁ ମୁଁ ଭଲ କରେ ବୋଲି ମୋତେ ସବୁ ଡାକନ୍ତି ତ ମୁଁ ଭଲ କଲି ସବୁ ସବୁ ଜାଗାରେ ଭଲ ହେଇକି ଫାଷ୍ଟ୍ ପ୍ରାଇଜ୍ ପାଇକି ଆସିଲି ଆଉ ପାଇକି ଆସିଲି ଆଉ ଦିନେ ଦିନେ ଆମ ସାହିରେ ଆମ ସାହିରେ ପ୍ରତିଯୋଗିତା ହେଲା ଆମ ସାହିରେ ଦିନେ ପ୍ରତିଯୋଗିତା ହେଲା ତ ତିନି ଜଣ ମୁଁ ଆଉ ଦୁଇ ଜଣ ମୋ ସାଙ୍ଗମାନେ ସୁଇଟି ବିଉଟି ସୁଇଟି ବିଉଟି ସିଏ ରାନ୍ଧିଲେ ତ ମୁଁ ରାନ୍ଧିଲି ତ ମୋର ଟିକେ ମାନେ ମୁଁ ଜାଣି ପାରିଲିନି ଲୁଣ ଟିକେ ଅଧିକ ପକାଇ ଦେଲି ମାନେ ମାନେ ସବୁଠି ଭଲ ହେଇ ହେଇ ଗୋଟେ ଜାଗାରେ ମିଷ୍ଟେକ୍ ହେଇଗଲା ଟିକେ ଅଧିକ ଲୁଣ ପକାଇ ଦେଲି ତ ଲୁଣିଆ ଟିକେ ହେଇଗଲା ତା'ପରେ କ'ଣ କରିବି କ'ଣ କରିବି ତା'ପରେ ମାନେ ଆଉ ପାଞ୍ଚ ମିନିଟ୍ ଥିଲା ପାଞ୍ଚ ମିନିଟ୍ ରେ ଫୁଣି ଆଉଥରେ ବସାଇଲି ମାନେ ମୁଁ ଭାବି ନଥିଲି କି ପାଞ୍ଚ ମିନିଟ୍ ରେ ହବ ବୋଲି ତ ପାଞ୍ଚ ମିନିଟ୍ ରେ ସାଙ୍ଗେ ସାଙ୍ଗେ କଲି ତ ମୁଁ ଫୁଣି ଫାଷ୍ଟ୍ ହିଁ ହେଲି ମୁଁ ଯେଉଁଠି ବି ରୋଷେଇ କରେ ଫାଷ୍ଟ୍ ହୁଏ